ଆମେ ତ ଓଡ଼ିଆ ଭାଷା ଆମର ପ୍ରଧାନ ଭାଷା ଓଡ଼ିଆ ଆମେ ଓଡ଼ିଶାବାସୀ ଆମର ଭାଷା ହେଉଛି ଓଡ଼ିଆ ଓଡ଼ିଆ ଭାଷାରେ ଆମେ ଯେକୌଣସି ଜିନିଷ ପ୍ରାଞ୍ଜଳ ଭାବରେ ବୁଝେଇ ପାରିବା କହିପାରିବା ଯେମିତି ଅଣ୍ଟିଛୁରୀ ତଣ୍ଟି କାଟେ ଭାଇ ହେଲା ଭଗାରୀ ବୁଦ୍ଧି ନଦିଶଇ ଘରକୁ ନା କହିଦଉଥାଏ ପରକୁ ଏମିତି ପ୍ରତ୍ୟେକ ଓଡ଼ିଆ ଭାଷାର ଆମେ ଯେକୌଣସି ଭାଷାଟାକୁ ଓଡ଼ିଆରେ କହିଲେ ଆମେ ପ୍ରାଞ୍ଚଳ ଭାବେ ବୁଝିପାରୁଛନ୍ତି ଲେଖି ବି ପାରୁଛନ୍ତି କିନ୍ତୁ ଆଜିକାଲି ସବୁ ଇଂଲିଶ୍ ମିଡ଼ିୟମ୍ ହୋଇଗଲେଣି ସବୁ ମାନେ ସବୁ ମାନେ ଷ୍ଟାଟସ୍ରେ ବଢ଼ିଲେଣି ସମସ୍ତେ ପ୍ରାୟ କହନ୍ତି ଯେ ଓଡ଼ିଆରେ ଲେଖୁଛୁ ଏତେ ପାଠ ପଢ଼ିକି କିନ୍ତୁ ଓଡ଼ିଆରେ ସିଗ୍ନେଚର୍ କରିଲେ ଯେତିକି ଆମକୁ ସାଟିସ୍ଫାଇ ଲାଗୁଛି ଇଂଲିଶ୍ଟା ସେତେ ଲାଗୁନି କ'ଣ ପାଇଁ ଆମେ ଓଡ଼ିଆ ଆମର ଭାଷା ହେଉଛି ଓଡ଼ିଆ ଆମେ ହେଉଛୁ ଓଡ଼ିଶାବାସୀର ନାଗରିକ ସେଥିପାଇଁ ଓଡ଼ିଆ ଭାଷାଟା ସବୁ ଜାଗାରେ ସବୁ କ୍ଷେତ୍ରରେ ଆମେ ଗ୍ରହଣ ଯୋଗ୍ୟ କରିବା ଉଚିତ୍ ଓଡ଼ିଆ ମୁଁ ଓଡ଼ିଆ ମୋ ମାଆ ଓଡ଼ିଆ ମୋ ନାଁ ଓଡ଼ିଆ ମୋ ଭାଷା ଓଡ଼ିଆ କେତେ ସୁନ୍ଦର ଲାଗୁଛି ଇଂଲିଶ୍ ଇଂଲିଶ୍ଟା କ'ଣ ଭଲ ଲାଗୁଛି ନିଜକୁ କହିବା ପାଇଁ ନା ଇଂଲିଶ୍ରେ ଆମେ ଯଦି କିଛି କାହାକୁ କିଛି ବୁଝେଇ ପାରିବା କି ବୁଝିପାରିବେ କ'ଣ ପାଇଁ ସମସ୍ତେ ତ ପାଠ ପଢ଼ି ଶିଖିନାହାନ୍ତି ନା ଇଂଲିଶ୍ଟା କିଛି କିଛି ଲୋକ ଶିଖିଛନ୍ତି ଆଉ ଅନ୍ୟମାନେ ମାଆ ବାପା ଏଇ ଯେଉଁ ଗୁରୁଜନମାନେ ଗାଁ ଗହଳିରେ ସେମାନେ ତ ଇଂଲିଶ୍ ଜାଣିପାରନ୍ତିନି ସେମାନଙ୍କୁ ଶୁଦ୍ଧ ଭାଷାରେ ଓଡ଼ିଆ ଭାଷାରେ କହିଲେ ହିଁ ସେମାନେ ବୁଝିପାରିବେ ଆମର ଯେକୌଣସି ପ୍ରଶ୍ନର ଉତ୍ତ ଠିକ୍ସେ ଆମେ ପାଇପାରିବା ଆଉ ଅଧା ଇଂଲିଶ୍ ଅଧା ଓଡ଼ିଆ କହିଲେ କ'ଣ କି ବୁଝିପାରିବ ନା ଇଂଲିଶ୍ କହିଲେ କି ବୁଝିପାରିବ ଯାହା କହିବା ଓଡ଼ିଆ ଭାଷାରେ ହିଁ କହିବା